ଗଛ ଲଗାଉ ପଟୁ ମାଟିରେ ଗଛ ଲଗାଉ ଆମେ ସାର ଔଷଧ ଏଗୁଡ଼ାକ ବେଶୀ ଦେଉନା ନ ଦେଇକିନି ଆମର ଗୋବର ଗୋହି ଆଉ ଏଇଗୁଡ଼ାକ ଦଉ ଆଉ ଗଛ ଭଲ ହେଇଥାଏ ଭଲ ବି ଫଳେ ପଟୁମାଟି ବ୍ୟବହାର କରୁ